ଆମ ଯାଜପୁର ଜିଲ୍ଲାରେ ବହୁତ ଗୁଡ଼ାଏ ଲୋକପ୍ରିୟ ଖାଦ୍ୟ ରହିଛି ଯାହା ବହୁତ ପାରମ୍ପାରିକ ଯେପରିକି ଆମର ମନ୍ଦିର ପ୍ରସାଦ ହେଉ ମୃଗସାଗୁଆଲ ହେଉ ଚିଙ୍ଗୁଡ଼ି ମଲାଇ ଏସବୁ ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି ଆମର ସବୁଠାରୁ ଭଲ ହୁଏ ଆମର ପୋଡ଼ପିଠା ଯାହା ବନାଇବାକୁ ହେଲେ ଆମର ବିରି ଚାଉଳ ନଡ଼ିଆ ତେଜପତ୍ର ଏବଂ କାଜୁ କିସମିସ ଏ ସବୁର ପ୍ରୟୋଗ ହୋଇଥାଏ ତାହାକୁ ବନାଇବାକୁ ହେଲେ ପ୍ରଥମେ ଆମର ବିରି ଚାଉଳକୁ ଭଲ ଭାବରେ ବଟା ଯାଇଥାଏ ଚାଉଳକୁ ବାଟିବାକୁ ସୁବିଧା ହେବା ପାଇଁ ତା ପୂର୍ବଦିନ ଚାଉଳ ବିରିକୁ ପାଣିରେ ବତୁରାଇ ଦିଆଯାଇଥାଏ ବିରି ଏବଂ ଚାଉଳକୁ ବାଟି ସାରିଲା ପରେ ତାକୁ ବହୁତ ସମୟ ଘଣ୍ଟେ ରୁ ଦୁଇ ଘଣ୍ଟା ବାହାରେ ରଖାଯାଏ ତାହା ଫୁଲିଯିବ ତା ଦେହରେ ଲୁଣ ଗୋଳା ହୋଇକି ରଖାଯାଇଥାଏ ଏବଂ ଆମର ନଡ଼ିଆକୁ ଛୋଟ ଛୋଟ କରି ତା ଦେହରେ ପକାଇଥାଉ କାଜୁ କିସମିସ ଏ ସବୁ ମଧ୍ୟ ଆ ଦେହରେ ପକାଇଥାଉ ଏଗୁଡ଼ାକ ପୋଡ଼ପିଠାକୁ ବହୁତ ସ୍ୱାଦିଷ୍ଟ କରିଥାଏ ତେଜପତ୍ର ବି ପକାଇଥାଉ ଏଥିରେ ଭଲ ବା ସ୍ୱାଦିଷ୍ଟ ବାସ୍ନା ଆସିବ ତାପରେ ଆମର କଦଳି ପତ୍ରରେ ପ ଏକ ମାଟି ପଲମ ତା ଦେହରେ କଦଳିପତ୍ର ଦେଇ ତା ଦେହରେ ପିଠଉକୁ ଦେଇଥାଉ ତା ଉପରେ ପୁଣି ଗୋଟିଏ କଦଳିପତ୍ର ଦେଇଥାଉ ତାକୁ ନେଇ ଆମର ଆଞ୍ଚ କିମ୍ବା ଚୁଲିରେ ବସାଯାଏ ଏବଂ ଆମ ଯେଉଁ ପଲମଟା ବସିଥିବ ପଲମ ଉପରେ ଆମର ଦିଆଯାଇଥାଏ କଦଳିପତ୍ର ତା ଉପରେ ଆମେ ଆହୁରି ଅଙ୍ଗାର ଏବଂ ଜଳନ୍ତା ନିଆଁକୁ ରଖିଲେ ପୋଡ଼ପିଠା ବହୁତ ଭଲ ହୋଇଥାଏ ତଳେ ନିଆଁ ଉପରେ ନିଆଁ ପୋଡ଼ପିଠା ସେଥିପାଇଁ ବହୁତ ଭଲ ହୋଇଥାଏ ତାହା ପୋଡ଼ା ହେଇ ହୋଇଥିବାରୁ ତାକୁ ପୋଡ଼ପିଠା କୁହାଯାଇଥାଏ ପୋଡ଼ପିଠା ହୋଇସାଇଲା ପରେ ତାକୁ ଆମେ ରଜରେ ବାରିଆଡ଼େ ଦେଇ ସମସ୍ତଙ୍କୁ ଖାଇବାକୁ ଦେଇଥାଉ